ମୁଁ ଚାହୁଁଛି ମହିଳା ଆଉ ଗୃହିଣୀମାନଙ୍କ ପାଇଁ ସ୍ୱତନ୍ତ୍ର ବିଭାଗ ରହୁ ରେଡ଼ିଓରେ ରହୁ ଖବରକାଗଜରେ ରହୁ ଟିଭିରେ ରହୁ କାରଣ ମହିଳାମାନଙ୍କର ସେମାନେ ସମୟକୁ ତ ଅତିବାହିତ କରିବା ପାଇଁ ଘରେ ତାଙ୍କ ପାଇଁ ମଧ୍ୟ ବିଭିନ୍ନ ବିଭାଗ ରହିବା ଆବଶ୍ୟକ ଯଥା ସାମାଜିକ ସମ୍ପର୍କ ବିଷୟରେ ସେମାନେ ନିହାତି ଅବଗତ ରହିବା ଆବଶ୍ୟକ ଯେଉଁଗୁଡ଼ାକି ସାମାଜିକ ଷ୍ଟୋରି ଆଉ ତାଙ୍କ ପାଇଁ ଯେଉଁ ଗୃହିଣୀଙ୍କ ପାଇଁ ଆଉ ରୋଷେଇ କରିବାର ପ୍ରଣାଳୀ ପାଇଁ ଆଉ ସେମାନଙ୍କ ଭିତରେ କେମିତି ସମ୍ପର୍କ ବଢ଼ିବ ସେଗୁଡ଼ାକୁ ତାଙ୍କୁ ଜଣାଇବା ପାଇଁ ଖବରକାଗଜ ଆଉ ଟିଭିରେ ମଧ୍ୟ ସେହିଭଳିଆ ବାର୍ତ୍ତା ଯିବା ଆବଶ୍ୟକ ସେମାନେ ପିଲାର ଯତ୍ନ କେମିତି ନେବେ ମହିଳାମାନଙ୍କର ଯତ୍ନ କେମିତି ନେବେ ଘର କେମିତି ସଜାଇବେ ଏହିସବୁ ବିଷୟ ସହିତ ସେମାନେ ମଧ୍ୟ ଦେଶ ବିଦେଶର ଖବର ଜାଣିବା ପାଇଁ ସ୍ପେସିଆଲ ଗୃହିଣୀମାନଙ୍କ ପାଇଁ କିଛି ଗୋଟିଏ ସ୍ୱତନ୍ତ୍ର ବିଭାଗ ରହିବା ଆବଶ୍ୟକ ଆଉ ପର୍ଟିକୁଲାର ସମୟ ମଧ୍ୟ ରହିବା ଆବଶ୍ୟକ ଟିଭିରେ କାରଣ ସେମାନେ ସେ ସମୟରେ କେମିତି ଯଥେଷ୍ଟ ସମୟ ଦେଇ ସେମାନେ ଦେଖିପାରିବେ ତାକୁ ମଧ୍ୟ ଆମେ ଯତ୍ନବାନ ହେବା ଅବଶ୍ୟକ